ବଗିଚାରେ କାମ କରିବାକୁ ହେଲେ ବିଭିନ୍ନ ପ୍ରକାରର ଉପକରଣ ଦରକାର କୋଡ଼ି ଯାହାକି ହାଣିବା ଗଛ ଲଗାଇବା ଏବଂ ଘାସଫାସ ସଫା କରିବାରେ ସାହାଯ୍ୟ କରେ ଦାଆ ଘାସ କାଟିବାରେ ମଧ୍ୟ ସାହାଯ୍ୟ କରେ ଆଉ ଟ୍ରାକ୍ଟର ବ୍ୟବହାର କରାଯାଏ ଚାଷ କରାଯାଏ ସେଥିରେ ମାଟି ଗୁଣ୍ଡ କରାଯାଏ ଆଉ କୋଡ଼ିରେ ମାଟିକୁ ଲେଉଟାଯାଏ ମିଶାଇକି ଚାଷ କରା